ପିଲାମାନଙ୍କୁ ନିଶ୍ଚିତ ରୂପେ ସେମାନଙ୍କୁ ସଞ୍ଚୟ ଆକାଉଣ୍ଟ ରଖିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ କାହିଁକି ଆଜିକାଲିର ପିଲାମାନେ ଏବେ କିଛି କିଛି ସଞ୍ଚୟ କରିବା ଦ୍ୱାରା ସେମାନେ ସେଇ ସେ ସଞ୍ଚୟ ପଇସାକୁ ଆକାଉଣ୍ଟରେ ରଖିପାରନ୍ତି ଏବଂ ଧୀରେ ଧୀରେ ତାହା ରଖିବା ଦ୍ୱାରା ତାହା ଅଧିକ ଅଧିକ ଟଙ୍କାରେ ପରିଣତ ହୋଇଥାଏ ଏବଂ ଭବିଷ୍ୟତରେ ତାହା ତାଙ୍କ ବିଭିନ୍ନ କାମରେ ଆସିଥାଏ ଯଥା ପାଠ ପଢ଼ିବା ବିବାହ ଇତ୍ୟାଦିରେ ତାହା ବହୁତ କାମରେ ଆସିଥାଏ ସେମିତି ପିଲାମାନଙ୍କୁ ଛୋଟଠାରୁ ସେ ସଞ୍ଚୟ ବିଷୟରେ ଶିଖିବା ନି ପିତାମାତାଙ୍କ ଗୋଟେ ବଡ଼ କାମ ଏହାଦ୍ୱାରା ସେମାନେ ଅଯଥା ଖର୍ଚ୍ଚ କରନ୍ତି ନାହିଁ ଏବଂ ପଇସାର ମୂଲ୍ୟ ବୁଝିପାରନ୍ତି ଏହା ସେମାନଙ୍କୁ ବଡ଼ ହେଲେ ବିଭିନ୍ନ ପ୍ରକାର ସାହାଯ୍ୟ କରିଥାଏ ଯଥା ସେମାନେ ସଞ୍ଚୟର ମୂଲ୍ୟ ବୁଝିପାରନ୍ତି ଏବଂ ରଖିଥିବା ସଞ୍ଚୟକୁ ଭଲ ବାଟରେ ଖର୍ଚ୍ଚ କରିବା ପାଇଁ ଏକ ମୋଟା ଅଙ୍କର ଅର୍ଥ ମଧ୍ୟ ପାଇପାରନ୍ତି